ମୁଁ ପଶୁମାନଙ୍କୁ ବହୁତ ଭଲପାଏ ସେମାନଙ୍କର ସବୁ କାମ ମୁଁ ନିଜେ କରେ ହାତରେ ଆଉ ଆମର ଅଛନ୍ତି ଗୋରୁ ଗାଈ ଅଛନ୍ତି ଛେଳି କୁକୁଡ଼ା ବତକ ସବୁ ଆମର ରଖିଛୁ ମୁଁ ସମିତିଙ୍କର ଯତ୍ନ ନିଏ ଗାଈ ଗୋରୁଙ୍କୁ ଘାସ ଆଣିକି ଦିଏ ଗାଈ ଖାଆନ୍ତି ଆଉ କୁଣ୍ଡା ତୋରାଣି ସବୁ ଭାତ ତୋରାଣି ପେଜ ସବୁ ଦିଏ ଗାଈକି ଗାଈ ସବୁ ଖାଆନ୍ତି ଆଉ କୁକୁଡ଼ାମାନଙ୍କର ଆମର ଦାନା କୁକୁଡ଼ାଙ୍କୁ ଦଉ ଦାନା ଛେଳିମାନଙ୍କୁ ଦଉ ଡାଳପତ୍ର ଆଣିକି ଦଉ ଆଉ ଘାସ ଆଣିକି ଦଉ ଏମିତିସବୁ ଦଉ ଭାତ ବି ଖାଆନ୍ତି ଗାଈ ଛେଳିମାନେ ବି ଖାଆନ୍ତି ଗାଈମାନେ ବି ଖାଆନ୍ତି କୁକୁଡ଼ାଙ୍କୁ ବି ଭାତ ଦଉ ଆଉ ଦାନା ବି ଦଉ ଏମିତି ସବୁ ସବୁ କଥା ଦଉ ସେମାନଙ୍କୁ ବାନ୍ଧୀକି ରଖିଥାଉ ଯେତେବେଳେ ସେମାନଙ୍କୁ ପଦାକୁ ଖୋଲି ଦିଅଉ ସେଇ ଘରକୁ ମୁଁ ଭଲ ଭାବରେ ପହଁରାରେ ଖରିକି ଦିଏ ଖରିକିକି ପାଣି ଢାଳିକି ଧୋଇଦିଏ ଶୁଖିଗଲା ପରେ ଫେରେ ଗୋରୁ ଗାଈ ଛେଳି ସବୁ ପଦାରେ ଯେଉଁମାନେ ଥାଆନ୍ତି ତାଙ୍କୁ ଆଣୁ କୁକୁଡ଼ାମାନେ ତ ଚରିବାକୁ ପଳାନ୍ତି ସଞ୍ଜବେଳକୁ ଆସି ସେ ଆପେ ଆପେ ଢୁକାନ୍ତି ଛେଳିମାନଙ୍କୁ ବାନ୍ଧିବାକୁ ବାନ୍ଧୁ ତାକୁ ଫେରେ ଆଣିକି ଘର ଭିତରେ ଢୁକୋଉ ଗାଈମାନଙ୍କୁ ବି ସେମିତି ନେଇକି ପଦାରେ ପଡ଼ିଆରେ ବାନ୍ଧୁ ବାନ୍ଧିକି ଆଣି ଘର ଭିତରେ ରଖୁ ରଖି ଇଏ କରୁ ବହୁତ ଭଲ ପାଏ ହଁ ମୁଁ ସେମାନଙ୍କର ନାଁ ମୁଁ ଦେଇଛି ଆଉ ଆମର ଗୋଟିଏ ବାଛୁରୀ ଅଛି ମୁଁ ତା ନାଁ ଦେଇଛି ଝିଅ ବାଛୁରୀଟେ ତା ନାଁ ମୁଁ ଦେଇଛି ରାଧା ଦେଇଛି ତାକୁ ମୁଁ ରାଧା ରାଧା ବୋଲି ଡାକେ